ଆମର ଦୁର୍ଗା ପୂଜା ଅଛି ରଜ ପୂଜା ହୁଏ କାଳୀ ପୂଜା ହୁଏ ଆଉ କ'ଣ ଲକ୍ଷ୍ମୀ ପୂଜା ହୁଏ ହୁଏ ମୁଁ ସବୁ ପର୍ବପର୍ବାଣୀ ଆମ ଏଠି ପାଳନ ହୁଏ ଆମ ଓଡ଼ିଶା ହେଉଛି ପର୍ବପର୍ବାଣୀର ଜାଗା

ରଜରେ ଆମର ରଜ ରଜ ମଉଜ

ରଜ ପର୍ବ ତିନି ଦିନ ପାଳନ କରାଯାଏ ଗୋଟେ ହେଉଛି ପହିଲି ରଜ ବାହାରକୁ ଯିବୁ ଆଉ ମଧ୍ୟ ଭାଗ ଦିନ ମିଥୁନ ସଂକ୍ରାନ୍ତି ଶେଷ ରଜ ଜନ୍ମ ଭୂମି ଦାହ ବା ଶେଷ ରଜ ରଜରେ ପୋଡ଼ ପିଠା ଧରିକା ହୁଏ ରଜ ପାଳନ କରାଯାଏ ଛୁଆମାନେ ବହୁତ ଡ୍ରେସ ପତ୍ର ପିନ୍ଧନ୍ତି ରଜରେ ଝିଅମାନେ ବହୁତ ସଜବାଜ ହୁଅନ୍ତି ବହୁତ ଖୁସି ଲାଗେ ପିଠା ପଣା ହୁଏ ହଁ ଓଡ଼ିଶାରେ ରାଖି ପୂର୍ଣ୍ଣିମା ଅଲଗା ପାଳନ କରାଯାଏ ଝିଅମାନେ ଭଲ ଖୁସିରେ ରାଖି ଭାଇମାନଙ୍କ ହାତରେ ବାନ୍ଧନ୍ତି ଭାଇମାନଙ୍କୁ ବନ୍ଦାପନା କରନ୍ତି ମିଠା ଖୁଆନ୍ତି ତାଙ୍କ ମନରେ ସେ ଦିନ ବହୁତ ଗୋଟେ ଖୁସି ଆନନ୍ଦ ଥାଏ ଭାଇମାନଙ୍କ ସହିତ ଭଉଣୀର ବହୁତ ଖୁସି ମନଉଥାନ୍ତି ଦଶହରା ପର୍ବ ଦଶହରାରେ ଠାକୁର ବାହାରନ୍ତି ଦେବୀ ମାଆ ଆସନ୍ତି ଦଶହରାରେ ଦଶହରା ଭଲ ବୁଲନ୍ତି ମୀନାବଜାର ପଡ଼େ ବହୁତ ଲୋକ ସବୁ ଆଡ଼ୁ ଆସନ୍ତି ମନ ଖୁସିରେ ବୁଲା ବୁଲି କରନ୍ତି ସେଠି ସବୁ ଜିନିଷ ପଡ଼ି ରୁହେ ସମସ୍ତେ ମାନେ ବୁଲିବାକୁ ଯାଆନ୍ତି ଆମକୁ ବହୁତ ଖୁସି ଲାଗେ ହଉ